ଆମ ଗାଁରେ ଆଜ୍ଞା ପରମ୍ପରା ମଧ୍ୟରହିଯାଇଛି ବହୁତ ହିଁ ଏହି ନଛିପୁର ଗାଁଟା ମୁଁ କହୁଛି ଏ ବହୁତ ଜମି ବିବାଦ ଲାଗିରହୁଛି ସେଥିରେ ଆମର ଗୋଟିଏ ପଲ୍ଲି କମିଟି ରହିଅଛି ପଲ୍ଲି କମିଟିରେ ମେମ୍ବର ସଭା ଉପତିତ କରି ସେମାନଙ୍କର ବିଚାରର ଯାହା କରି ଭୁଲ ଠିକ କରିଥାନ୍ତି ସେମାନେ ଦୁଇ ପକ୍ଷକା ଶୁଣନ୍ତି ତା'ପରେ କ'ଣ କରନ୍ତି ବିଚାରର ଯେଉଁଟା ଭୁଲ ଆଉ ଠିକ ବାଛି ସାରାଂଶ ଜିନିଷ ବା ନ୍ୟାୟ ଜିନିଷଟା ସେମାନେ ଦୁଇ କୁଳ କେମିତି ଉପକୃତ ହୋଇପାରିବେ ବା ମେଳ ହୋଇକି ମାନେ ଭବିଷ୍ୟତକୁ ସେମାନେ କଳହ ସୃଷ୍ଟି ନ କରିପାରିବେ ସେହି ଯୋଗୁଁ ରାଇଟ୍ ମାନେ ବିଚାର ମାନେ ଦିଆଯାଏ